ହେଲୋ ହଁ ଦେଇ କୁହ କୋଉଠିକି କିଏ କିଏ ଯିବା ସବୁ ଆଉ ଯଦି ଦଶ ବାର ଜଣ ଠିକ୍ ହେବ ବୋଲେରୋଟେ ନେବା ଆଉ ଖାଇବା ପିଇବା ସୁବିଧା କେମିତି କ'ଣ ହେ ନିଜେ ବୁଲିବା ପିକ୍ନିକ୍ ଯାଇଛେ ନିଜେ ରୋଷେଇ କଲେ ମଜା ହେବ ନା ଯୋଉ ହୋଟେଲ୍ରୁ ଖାଇ ଦେବା ଦେଇ କି ଖାଇଦେବା ହଁ ସେଇଟା ତ କଲେ ସୁବିଧା ହେବ ସମସ୍ତେ ସେଇଟାକୁ ରାଜି ହେବେ ଆଉ କେତେ କେତେ ଟଙ୍କା ଭିତରେ ପଡ଼ିବ ଗାଡ଼ି ଭଡ଼ା ହୁଁ ହଁ ଛୁଆ ପିଲା ସବୁ ଯିବେ ଆଉ ଆଉ କେବେ ଯିବା ହୁଁ ବାତ୍ୟା ଅଛି ବା କାଳୀ ପୂଜା ବେଳକୁ ଯିବା ଏଁ କାଳୀ ପୂଜା ବେଳକୁ ଯିବା ଏଣେ ଭଲ ବୁଲା ବୁଲି କରି କିନା ଆସିବା ସେ ସୀମା ଯିବ ନା ସେ ସ୍ନେହଲତା ଯିବ ନା ଏ ସବୁ ଯିବେ ନା ଏ ବେବି ଏ ବେବି କି କହିବ ସେ ଝଗଡ଼ା ଯେମିତି ନ କରିବ ହଁ ସେଇୟା ମୁଁ କହୁଛି ସେ ଝଗଡ଼ା ଏ ପିକ୍ନିକ୍ ଯିବ ଝଗଡ଼ା ଫଗଡ଼ା କଲେ ଭଲ ଲାଗିବ ଭାଇ ଯିବେ ନା ଝିଅ ଦିହାଁକେ ତୁମ ପୁଅ ମୋର ତ ସେମିତି ସବୁ ଯିବୁ ଆଉ ନା ନା ଆମର ଆମ ସମସ୍ତେ ଯିବୁ ଆମ ତମ ଶ୍ୱଶୁର ଯିବେ ନା ଗାଡ଼ିରେ ଜାଗା ହେବ ନା ଏତେ ଜଣ ନା ବସ୍ ନ ହେଲେ କରି ଦେବା ଟ୍ରାଭେଲର୍ ନା କ'ଣ ଗୋଟେ କୁହନ୍ତି

ଟିକରପଡ଼ା ଜାଗାଟା କେମିତିଆ ହୋଇଛି ସେ ଜାଗାକୁ ଗଲେ ଜଣା ପଡ଼ିବ ଏଇତ ଏଇନେ ମୋ ଶାଶୁ ଡାକୁଛନ୍ତି ମୁଁ ଆସେ ଟିକେ ହଉ ହଉ ଠିକ୍